ସ୍ୱଚ୍ଛ ଭାରତ ଅଭିଯାନ ଗାଁ ଗାଁ ରେ ପ୍ରସାରିତ ହେଉଛି ଲୋକମାନେ ଏହି ଏଥିରେ ବି ପ୍ରଭାବିତ ହେଉଛନ୍ତି ପ୍ରତି ଘର ପାଇଁ ପରିମଳ ପାଇଁ ଲୋକମାନଙ୍କୁ ସରକାର ବାର ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ଏବଂ ଗାଁ ମାନଙ୍କରେ ଡଷ୍ଟବିନ ବ୍ୟବହାର କରୁଛନ୍ତି ଏବଂ ସୋକପିଟ ପାଇଁ ଦୁଇ ହଜାର ଲେଖାଏଁ ଲୋକମାନେ ପାଇଛନ୍ତି ଆମେ ବର୍ତ୍ତମାନ ମୁଁ ମୋର ଘର ଚାରିପାଖ ପରିସ୍କାର ଏବଂ ପରିଚ୍ଛନ୍ନ ସବୁବେଳେ ରଖୁଛି ଏବେ ଏହି ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ହିଁ ଆମ ଗ୍ରାମାଞ୍ଚଳର ଲୋକମାନେ ବାହାରକୁ ମଳତ୍ୟାଗ କରିବାକୁ ଯାଉନାହାନ୍ତି